ଭାରତ ଭାରତ ହଉଛି ସୁନା ର ଦେଶ ଯେଉଁଠାରେ କି ସାଧାରଣତଃ ଅସନ୍ତି ର ସୂର୍ଯ୍ୟ ଉଦିତ ହୁଏ ନାହିଁ ଏହି ଭାରତ ବର୍ଷରେ ଶିକ୍ଷା ପ୍ରତି ଦେଖିବାକୁ ଗଲେ ବହୁତ କିଛି ମତ ଭେଦ ରହିବାକୁ ଦେଖା ଦେଇଥାଏ ଯଦି ଆମେ ଏଥିରେ ଦେଖିବା ଯେଉଁ ଝିଅ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସାଧାରଣତଃ କ'ଣ ହୁଏ ନା ସେତେ ଟା ସୁବିଧା ସୁଯୋଗ ଦିଆଯାଇ ନଥାଏ ତ ଝିଅ ମାନଙ୍କୁ ସାଧାରଣତଃ ଗୋଟେ ଗୃହିଣୀ ଗୋଟେ ଘରର ଗୋଟେ ଅନ୍ୟ ମାନେ ବ୍ୟବହାରୀ ଜିନିଷ ଭାବରେ ଗ୍ରହଣ କରାଯାଇ ଥାଏ ସେମାନଙ୍କର ଯେଉଁ ଇଚ୍ଛା ସେମାନଙ୍କର ଆକାଂକ୍ଷା ପ୍ରତି ସେତେ ଦୃଷ୍ଟିବାନ ଦିଆଯାଇ ନଥାଏ ତେବେ ଯେଉଁ ଝିଅ ମାନଙ୍କର ଶିକ୍ଷା କୁ ପ୍ରୋତ୍ସାହିତ କରିବା ପାଇଁ ସାଇକେଲ୍ ଯେଉଁ ଲାପଟପ୍ ଏଇ ଯେଉଁ ଯୋଜନା ରହିଛି ଯେଉଁ ସରକାରଙ୍କର ବିଭିନ୍ନ ପ୍ରକାରର ଯୋଜନା ରହିଛି ବାସ୍ତବରେ ବହୁତ କାମରେ ଲାଗୁଛି ଯେଉଁ ଝିଅ ପିଲା ମାନଙ୍କୁ ତାଙ୍କର ପିତା ମାତା ମାନେ ସାଧାରଣତଃ ବିଦ୍ୟାଳୟ ସ୍କୁଲ୍ ଏସବୁ ସ୍ଥାନକୁ ପଠାଇବା ପାଇଁ ଡରୁଥିଲେ ତ ଏଇ ସବୁ ଲୋଭ କୁହନ୍ତୁ କିମ୍ବା ସେମାନଙ୍କର ଯେଉଁ ଆର୍ଥିକ ଅବସ୍ଥା ସେତେ ସୁବିଧା ଜନକ ନଥାଇ ତ ସେଥି ପ୍ରତି ଯଦି ବି ଦେଖିବା ଏଇ ସବୁ ଯୋଗାଇବାରୁ କାମରେ ଲାଗିଛି ପିଲା ମାନେ ଝିଅ ମାନେ ଏବେ ସାଧାରଣତଃ ଶିକ୍ଷା ପ୍ରତି ମାନେ ଉତ୍ସାହ ଦେଖାଇଛନ୍ତି ସେମାନେ ସ୍କୁଲ୍ କଲେଜ୍ ଏସବୁ କୁ ଯିବାର ବହୁତ ଆମେ ଦେଖିବାକୁ ପାଇଥାଉ ଯଦି ଆମେ ଝିଅ ମାନଙ୍କୁ ଦେଖିବା ତାହେଲେ କ'ଣ ହୁଏ ନା ଯତ୍ର ନାରୀ ଯତି ପୁଜ୍ୟନ୍ତେରମତେ ତତ୍ର ଦେବତା ତିଷ୍ଠତି ତ ଏଇ ଯେଉଁ ଶ୍ଳୋକ ଟି ରହିଛି ଏଇଟା କେବଳ ପୁସ୍ତକ ରେ ହିଁ ରହି ଯାଇଛି ଯେଉଁ ଝିଅ ମାନଙ୍କୁ ସାଧାରଣତଃ ଯେଉଁ ନାରୀ ମାନଙ୍କୁ ଦେବୀ ର ସମ୍ମାନ ଦବା କଥା ତାହା ଦିଆ ଯାଏ ନାହିଁ କିନ୍ତୁ ଯେଉଁ ସରକାରଙ୍କର ନିୟମ ରହିଛି ସାଇକେଲ୍ ଲାପଟପ୍ ଏଇ ସବୁ ଯୋଜନା ଯେଉଁ ଆମେ ରହିଛି ତ ବାସ୍ତବରେ ବହୁତ ଲାଭ ଦାୟକ ହୋଇଛି ତ ପିଲାମାନେ ଯେଉଁ ଝିଅ ମାନେ ସାଧାରଣତଃ ସେମାନେ ପୁଅ ମାନଙ୍କ ସହିତ ହାତ କୁ ହାତ ମିଳାଇ କାନ୍ଧ କୁ କାନ୍ଧ ମିଳାଇ ଏବେ ସାଧାରଣତଃ ଶିକ୍ଷା କ୍ଷେତ୍ରରେ ଆଗାଇଛନ୍ତି ଯଦି ଆପଣ ଏବେ ଦେଖିବେ ଭାରତରେ ସାଧାରଣତଃ ଯେଉଁ ଆଗୁରୁ ଯେଉଁ ତା'ର ଆମର ହାରାହାରି ଯେଉଁ ଥିଲା ତ ଏବେ ତା ତୁଳନା ରେ ବହୁତ ଯଥେଷ୍ଟ ଅଧିକା ହେଇଛି ଆପଣ ଉଦାହରଣ ଭାବରେ କେରଳ କୁ ନେଇ ପାରିବେ ଯେଉଁଥିରେ ଝିଅ ପିଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସବୁଠାରୁ ଅଧିକ ଧନ୍ୟବାଦ